ଏ ତ କ୍ଷୀର କେତେ ଲିଟର ନଉଛ ହାଁ ଷାଠିଏ ଟଙ୍କା ଆ ଆଉ ବ ଟିକେ ଭଲ କ୍ଷୀର ଦେଖିକି ଦଉନ ତୁମେ ଏମିତି ପାଣିଆ ମାଣିଆ କ୍ଷୀର ଦଉଛ ଆଉ ପାଉଡ଼ର ମିଶାଇକି ଦଉଛ ବୋଧେକିନା କ'ଣ ପାଣି ଫାଟି ଯାଉଛି ଆ ଛୁଆ ଖାଇବ ତ ସେଥିଲାଗି କ୍ଷୀରଟା ଭଲ କ୍ଷୀର ଦେଲେ ଟିକେ ଛୁଆ ପାଇଁ ଭଲ କହୁଛୁ କି ପ ପଇସା ପଛକ ନିିଅ କ୍ଷୀର ଭଲ ଦିଅ

ଆଉ ଯଦି ଭଲ କ୍ଷୀର ଦବ କେତେ ଟଙ୍କା ନବ ଆ ଚାଳିଶି ଟଙ୍କା ଅଶୀ ଟଙ୍କା ଲିଟର ହଁ ହଁ ବହଳିଆ କ୍ଷୀର ଦବ ତ ଆଉ ଛୁଆ ଖାଇବ ନା ସେଥି ଲାଗି ଆ ତ ଗୋଟେ ଜାଗାରୁ କ୍ଷୀର ଆଣୁଥିଲି ଯେ ସେ ଖାଲି ପାଣି ଫୋଟକା କ୍ଷୀର ଛୁଆ ଖାଇଲାନି ହଉ ତମେ ତ ଏତେ ରେଟ୍ କହୁଛ ଯେ ମୁଁ ନେବି କି ନାହିଁ ଭାବୁଛି